ଆମ ବାଡ଼ିରେ ମୁଁ ଡାଲିମ୍ବ ଗଛ ଲଗେଇଛି ଡାଲିମ୍ବ ଫଳ ଖାଇବାକୁ ମତେ ବହୁତ ଭଲ ଲାଗେ କାରଣ ଡାଲିମ୍ବ ଯେତିକି ରେଟ୍ ହେଲାଣି ବଜାରରେ ତାହା କିଣିବା ବହୁତ କଷ୍ଟକର ଆମେ ତ ଗରିବ ଲୋକ ଏତେ ପଇସା ଦେଇ ଆମେ କିଣିପାରିବିନି ସେଥିପାଇଁ ଡାଲିମ୍ବ ଗଛ ମୁଁ ଆମ ବାଡ଼ିରେ ଲଗେଇଛି ମଲ୍ଲୀ ଫୁଲ ବି ମତେ ବହୁତ ଭଲ ଲାଗେ ତାର ବାସ୍ନା ମତେ ବହୁତ ଭଲ ଲାଗେ ସେଥିପାଇଁ ମଲ୍ଲୀ ଫୁଲ ଗଛ ବି ଆମ ବାଡ଼ିରେ ଲଗେଇଛି